ଆମ କନ୍ଧମାଳ ଜିଲ୍ଲାର ସବୁଠୁ ବଡ଼ ଲ୍ୟାଣ୍ଡ ମାର୍କ ହେଉଛି ନାରାୟଣୀ ମନ୍ଦିର ଯେଉଁଠି କି ଦେବୀ ମା' ନାରାୟଣୀ ପୂଜା ପାଆନ୍ତି ଆଉ ବହୁତ ଭଲ ମାନେ ବହୁତ ଆଗରୁ ବି ସେ ମନ୍ଦିର ପ୍ରସିଦ୍ଧ ଅଛି ସରକାର ସେଇଥିପାଇଁ ଏମିତି କି ଆମ କନ୍ଧମାଳ ଜିଲ୍ଲାରେ ସବୁଠୁ ନାରାୟଣୀ ମନ୍ଦିର ପ୍ରସିଦ୍ଧ ସେ ସେଇଥିପାଇଁ କନ୍ଧମାଳ ଜିଲ୍ଲାରେ ମାନେ ନାରାୟଣୀ ପୂଜା ହୁଏ ନାରାୟଣୀ ଯାତ୍ରା ହୁଏ ଯେଉଁଟା କି ମାନେ ବହୁତ ଭଲ ସବୁ ଆଡ଼ୁ ଲୋକ ଆସିକି ଦେଖନ୍ତି ଏମିତି କି ଗୋଟେ ମାସ ପର୍ଯ୍ୟନ୍ତ ବି ସେଟା ମାଆଙ୍କୁ ପୂଜା କରାଯାଏ ଆଉ ଯାତ୍ରା ବି ହୁଏ ବହୁତ ଭଲ ଲାଗେ ଆଉ ମନ୍ଦିର ମନ୍ଦିର ବି ବହୁତ ଭଲ ହେଇଛି ତା'ର ମାନେ ଯେତିକି ଆକର୍ଷିତ ମାନେ ସେ ମନ୍ଦିର ଏତେ ଆକର୍ଷିତ ଜଣେ ଥରେ ଦେଖିଲା ମାତ୍ରେ ସେଠୁ ଆଉ ଯିବାକୁ ବି ଇଚ୍ଛା କରିବନି ବହୁତ ଭଲ ମାନେ ପାର୍କ ଟାଇପ୍ର ବି ସବୁ କିଛି ହେଇଛି ଲୋକମାନେ ଯାଇକି ଦର୍ଶନ କରିକି ବସିବା ପାଇଁ ବି ଗଛମୂଳରେ ସିଟ୍ର ବ୍ୟବସ୍ଥା ବି ହେଇଛି ପାଣି ଫାଣି ବି ସବୁ କିଛି ଅଛି ଆଉ ଖାଇବା ପାଇଁ ବି ସବୁ କିଛି ଫଳମୂଳର ସବୁ କିଛି ବ୍ୟବସ୍ଥା ଅଛି ଆଉ ତା' ତଳକୁ ଗୋଟେ ବହୁତ ବଡ଼ ମାନେ କନ୍ଧମାଳ ଜିଲ୍ଲାର ନଦୀ ଯେଉଁଟା କି ମେନ୍ ବଡ଼ ନଦୀ କୁହାଯାଏ ସେ ନଦୀଟା ନାରାୟଣୀ ମନ୍ଦିର ତଳ ବାଟେ ଯାଇଛି ଯେଉଁଟା କି ବହୁତ ଭଲ ଲାଗେ ମନ୍ଦିରକୁ ଯାଆନ୍ତି ଆଉ ନଦୀରେ ବି ଯାଇକି ଲୋକମାନେ ବହୁତ ଆକର୍ଷିତ ଜାଗା ତ ସେଇଥିପାଇଁ ସେଇ ଜାଗାରେ ଲୋକମାନେ ସବୁ ରୁହନ୍ତି ଆଉ ମନ୍ଦିର ବି ସବୁବେଳେ ଆସନ୍ତି ଆଉ ସେଇଥିପାଇଁ ବୋଲିକି ଆମ ଫୁଲବାଣୀ ଜିଲ୍ଲାରେ ନାରାୟଣୀ ମନ୍ଦିରଟା ପ୍ରସିଦ୍ଧ ଅଛି ଆଉ ୱାଟର୍ ଫଲ୍ ହଉଛି ପୋକଡ଼ା ଝର ଯୋଉଟା କି ମାନେ ଏତେ ପ୍ରସିଦ୍ଧ ଯେ ଲୋକମାନେ ବହୁତ ଦୂରରୁ ବି ଲୋକମାନେ ଆସିକି ସେଇ ମାନେ ପ୍ରାକୃତିକ ସୋନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସିକି ସେଠି ରୁହନ୍ତି ବହୁତ ଭଲ ଜାଗା ବହୁତ ଶାନ୍ତି ବି ଲାଗେ ନିରୋଳା ମାନେ ପ୍ରାକୃତିକ ସୋନ୍ଦର୍ଯ୍ୟ ସେଟା ଏମିତି କି କେଉଁଟା ବନା ହେଇନି ସେଟା ପ୍ରାକୃତିକ ମାନେ ଆଗରୁ ହିଁ ସେଟା ସେମିତି ହେଇକି ଅଛି ଗୋଟେ ବହୁତ ବଡ଼ ପଥର ଉପରୁ ପାଣି ଝରିକି ଗଛ ଲତା ଅଛି ଏତେ ସୁନ୍ଦର ଜାଗା ମାନେ ଯେତିକି ପାର୍କ ବନା ହେଉଛି ସେ ପାର୍କ ଠୁ ବି ସେଟା ଆହୁରି ମନଲୋଭା ସେଇଥିପାଇଁ ତ ଲୋକମାନେ ବହୁତ ଦୂରରୁ ହେଲେ ବି ଆସିକି ସେଠୁକୁ ଯାଉଛନ୍ତି